ଗୀତ ହେଉଛି ମା ସରଳା ସରସ୍ଵତୀଙ୍କର ବରଦାନ ମା ସାରଳା ସରସ୍ଵତୀଙ୍କର ବରପୁତ୍ର ହେଲେ ଜଣେ ଭଲ ଗୀତ ଗାଇପାରିବ କଣ୍ଠ ସାଧନା କରିପାରିବ କଣ୍ଠ ସାଧନା କଲେ ଭଲ ଗୀତ ଗାଇପାରିବ ଏଥିପାଇଁ ପ୍ରଗାଢ଼ ବିଶ୍ୱାସ ଦରକାର ଏଥିପାଇଁ କଠୋର ତପସ୍ୟା ଏବଂ ନିଷ୍ଠାର ସହିତ ଅଭ୍ୟାସ କରିବା ଆବଶ୍ୟକ ନିଶ୍ଚିନ୍ତ ଜଣେ କୌଶଳୀ ଗୀତିକାର ହେଇପାରିବ ଏଥିରେ କୌଣସି ଦ୍ୱିଧା ନାହିଁ